ମୋ ବଗିଚାରେ ମୁଁ ଲଗାଇଥିବା ଗଛଟି ଦେଖିଲେ ବହୁତ ସୁନ୍ଦର ଲାଗେ ଯେତେବେଳେ ଗଛଟା ପାଣି ଦେଇକି ଆସି ଆସୁ କଢ଼ଟା ଆସିଯାଏ ସେତେବେଳେ ଆହୁରି ନୂଆ ନୂଆ ଖୁସି ଟିକେ ଲାଗିଥାଏ ଯେତେବେଳେ କିନ୍ତୁ ଫୁଲଟା ଫୁଟି ଆସେ ପୁରା ପୁରା ଆନନ୍ଦିତ ଲାଗେ ଦେଖିବାକୁ ବହୁତ ସୁନ୍ଦର ଲାଗେ ଗଛ ସହିତ ସେଲ୍ଫି ନେବାକୁ ବି ବହୁତ ମଜା ଲାଗେ ଗଛଗୁଡ଼ାକ ଭିନ୍ନ ଭିନ୍ନ ପ୍ରକାରରେ ଗଛ ସବୁ ଲାଇନ୍ କରିକି ଲଗା ହେଇଥିବା ଫୁଲ ଯେଉଁ ଆସିଯାଏ ସେତେବେଳେ ବଗିଚାକୁ ଅନାଇଲେ ପୁରା ସବୁ ଇନ୍ଦ୍ରଧନୁ ସାତରଙ୍ଗ ଭଳି ଲାଗିଥାଏ ବହୁତ ଖୁସି ଲାଗେ ଆଉ ବଗିଚାରେ ବୁଲା ବୁଲି ପାଇଁ ବି ବହୁତ ମଜା ଲାଗେ